ମୋର ପ୍ରିୟ ପୁସ୍ତକ ହେଉଛି ରାମାୟଣ ରାମାୟଣ ବିଷୟରେ ବର୍ଣ୍ଣନା ଦଶରଥ ଦଶରଥଙ୍କ ଚାରି ପୁଅ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଯେତବେଳେ ରାମ ରାଜା ହେବାକୁ ଘୋଷଣା କରାଗଲା ସେତେବେଳେ କୈକେୟୀ କଣ କଲା ତା ପୂର୍ବରୁ ମନ୍ଥରା ତାକୁ ନାଟ ଲଗେଇକି ତାକୁ କୈକେୟୀ ଦୁଇ ଟା ବର ମାଗିବାର ଥିଲା ପାଇବାର ଥିଲା ଦସ ରାଜା ଦଶରଥଠୁ ସେ ସେଇ ବର ଦିଟା କୈକେୟୀକୁ କୈକେୟୀ ଯାଇକି ଦଶରଥକୁ ପାଦ ତଳେ ପଡିଲା ମୋତେ ସେ ବର ଦୁଇଟା ଦିଅ ସେଠୁ ହଁ କୁହ କେଉଁ ବର କୈକେୟୀ କହିଲା ପ୍ରଥମେ ଶପଥ କର ଶପଥ କରି ଦୁଇଟା ବର ମାଗିଥିଲା ପ୍ରଥମ ବର ହେଉଛି ରାମ ବନବାସ ଯିବ ଦ୍ୱିତୀୟ ବର ହେଉଛି ଚଉଦ ବର୍ଷ ବନବାସ ଯିବ ଚଉଦ ବର୍ଷ ରହିବ ଦ୍ୱିତୀୟ ବର ହେଉଛି ଭରତ ଅଯୋଧ୍ୟାରେ ରାଜା ହେବ ଏମିତି ହେଇକି ରାଜା ରାମଚନ୍ଦ୍ର ରାଜା ନ ହୋଇକି ଭ୍ରାତା ମାତା ସୀତାଙ୍କୁ ନେଇକି ସେ ବନବାସ ଗଲା ବନବାସ ଗଲାବେଳେ ବହୁତ ସେଠି ତା'ର

ବିନାଶ କରି ଲଙ୍କା ଗଡ଼ ଧ୍ବଂସ କରି ସେଇଠୁ ସେମାନେ ମାତା ସୀତାକୁ ନେଇକି ଆସିଲେ ଆସିଲା ପରେ ସମସ୍ତେ ଏଠି ତାକୁ ଚାହିଁ ବସିଥିଲେ ସେ ଗାଁ କୁ ତାଙ୍କର ଦେଶକୁ ଆସିକି ପୁଣି ସେଇ ରାଜା ରାମଚନ୍ଦ୍ରଙ୍କୁ ରାଜା ଯେତେବେଳେ କରାହେଲା ସେତେବେଳେ ସେଇ ପୁରୁଣା ଶାସ୍ତ୍ର ହିସାବରେ ମାତା ସୀତାକୁ ପୁଣି ଅଗ୍ନି ପରୀକ୍ଷା ଦେବାକୁ ପଡିଥିଲା ମାତା ସୀତା ଅଗ୍ନି ପରୀକ୍ଷା ଦେଇକି ପାତାଳଗାମୀ ହୋଇଥିଲେ ଏଇଠୁ ରାମାୟଣରୁ ଶିଖାଗଲା ଯେ ଭାଇ ଭାଇ ସଦାବେଳେ ଭାଇ ଭାଇକୁ ଛାଡି କିଏ ନାହିଁ ଭାଇ କିଏ ବି ଇୟେ କରି ପାରିବେ ନାହିଁ